ହ୍ୟାଲୋ ହଁ ସାର୍ କୁହନ୍ତୁ ହଁ ସାର୍ ଆମର ଆମର ଷ୍ଟେସନାରୀ ଦୋକାନ ନା ସାଗର ଷ୍ଟେସନାରୀ ଷ୍ଟୋର୍ କ'ଣ ସୁବିଧା ଆପଣ ପାଇ ପାରିବେ କୁହନ୍ତୁ ଆପଣ ଆମର ସବୁ ସୁବିଧା ଉପଲବ୍ଧ ଅଛି ବାହାଘର ସିଜନ୍ ବାହାଘର ସିଜନ୍ ପାଇଁ ସବୁ ଭେରାଇଟିର ଷ୍ଟେସନାରୀ ଆଉ ସାମାନ୍ ଆପଣ ପାଇ ପାରିବେ ଆମ ମାନେ ଆମ ଦୋକାନରେ ପୁରା ତେଲଠୁ ଆରମ୍ଭ କରି ଲିପଷ୍ଟିକ୍ ପର୍ଯ୍ୟନ୍ତ ସବୁର ବ୍ୟବସ୍ଥା ରହିଛି ଆମର ଭେରାଇଟି ତ ସବୁ ପ୍ରକାର ଅଛି ଆପଣ ଯଦି ବ୍ରାଣ୍ଡ୍ର ନେଲେ ତାର ଟିକେ ଅଧିକ ଦାମ୍ ଆସିବ ଆପଣ ଟିକେ ଲୋ ପ୍ରାଇସ୍ର ନେଲେ ଲୋ ପ୍ରାଇସ୍ରେ ଆମେ କରେଇ ଦେବୁ ଆପଣ ଭାଇ ଯେଉଁ ପ୍ରାଇସ୍ର ମାଗିବେ ସେଇ ପ୍ରାଇସ୍ର ଅଛି ସାପୋଜ୍ ଆପଣ ଧରନ୍ତୁ ଆପଣ କୋକୋନଟ୍ ଅଏଲ୍ ନେଲେ ମାନେ ନଡ଼ିଆ ତେଲ ନେଲେ ନଡ଼ିଆ ତେଲରେ ବ୍ରାଣ୍ଡ୍ ଥାଉଛି କେଉଁ ବ୍ରାଣ୍ଡଟା ତ ଶହେ ପଚାଶ ଆସିବ କେଉଁଟା ଶହେ କୋଡ଼ିଏ ଆସିବ ନହେଲେ ସତୁରି ଆସିବ ଏମିତି ଆସିବ ଆମର ପ୍ରାଇସ୍ ରହୁଛି ଆପଣ ମାନେ ଯେଉଁ ଟାଇପ୍ର କହିବେ ଆମେ ସେଇ ଟାଇପ୍ର ଆମେ ଦେବୁ କିଛି ଅସୁବିଧା ନାଇଁଁ ଆମର ସବୁ କ'ଣ କ'ଣ ସାର୍ ରିଟର୍ଣ୍ଣ ହଁ ସାର୍ ରିଟର୍ଣ୍ଣ ତ ଆପଣ ଦେଖନ୍ତୁ ଆପଣ ବାହାଘର ପାଇଁ ନେଉଛନ୍ତି କଣ ଯଦି ଡ଼ିଫେକ୍ଟ ବାହାରିଲା ତ ରିଟର୍ଣ୍ଣ ହେଉଛି ଆପଣର ମାନେ ବେଶୀ ଜିନିଷ ଯିଏ ମାନେ ଗ୍ରାହକ ଯିଏ ଭଲ ଗ୍ରାହକ ବେଶୀ ଜିନିଷ ନେଇଛନ୍ତି ତାହାଲେ ତାହାର ରିଟର୍ଣ୍ଣ ପଲିସି ତ ରହୁଛି ନହେଲେ କଷ୍ଟମର ଆମର କେମିତି ଆସିବେ କହୁନାହାଁନ୍ତି ସେଥିପାଇଁ ରିଟର୍ଣ୍ଣ ରଖିବା ବାଧ୍ୟ ହେଉଛୁ ଆଉ କ'ଣ କରିବୁ କିଛି ଅସୁବିଧା ନାଇଁ ଭାଇ ମୋ ଦୋକାନର ମଧ୍ୟ ବହୁତ ପିଲା ଅଛନ୍ତି ଆମର ହୋମ୍ ଡ଼େଲିଭରି ବି ଆବଶ୍ୟକ ଯେ ହୋମ୍ ଡ଼େଲିଭରି ଚାରଜେସ୍ ଲାଗିବା ଅବଶ୍ୟ କିନ୍ତୁ ଚାର୍ଜେସ୍ ଏରିଆକୁ ଦେଖିକି ଚାର୍ଜେସ୍ ଲାଗିଥାଉଛି ତ ଆପଣ ହୋମ୍ ଡ଼େଲିଭରି ସର୍ଭିସ୍ ଅଛି ଆଉ ସବୁର ଅଛି ଆପଣ ବାହାଘର ସାମାନ୍ରେ ଯେଉଁ ଯେଉଁ ସାମାନ୍ କହିବେ ଆମର ବାହାଘର ସାମାନ୍ର ପୁରା ଲିଷ୍ଟ୍ ଗୋଟେ ଅଛି ସେ ଲିଷ୍ଟ୍ ଅନୁଯାୟୀ ଆମେ ଧଡ଼ଧଡ଼ ଆପଣଙ୍କୁ ଆପଣଙ୍କର କେଉଁ କେଉଁ ବ୍ରାଣ୍ଡର ନେବେ କ'ଣ କ'ଣ ସାମାନ୍ ନେବେ ଭଲ ଭଲ ପ୍ରକାରର ରେଟ୍ ଅଛି ଆପଣ ଯେଉଁଟା ନେଇ ପାରିବେ କିଛି ଅସୁବିଧା ନାଇଁ ସାର୍ ଆପଣ ଆସନ୍ତୁ ଦେଖନ୍ତୁ ଆପଣ ଗୋଟେ ଥର ମୁଁ ଆପଣଙ୍କର ଆମର କୋରିୟର୍ ବୟ ଅଛି କୋରିୟର୍ ବୟ ଆପଣଙ୍କ ଘରେ ନେଇକି ପହଞ୍ଚେଇ ଦେବେ କୋରିୟର୍ ବୟର ଆଡ୍ରେସ୍ଟା ଯାହା ଲାଗିବା ଆପଣ କୋରିୟର୍ ବୟକୁ ଦେଇ ଦେବେ କିଛି ଅସୁବିଧା ନାଇଁ ଭାଇ ଆପଣଙ୍କ ଗାଁ କେତେ କିଲୋମିଟର ଦୂରରେ ଅଛି କି ଦଶ କିଲୋମିଟର ଏରିଆ ଆମକୁ ଟିକେ କୋରିୟର୍ କରିବା ପାଇଁ ଅସୁବିଧା ହେବ କିନ୍ତୁ ହଁ ଠିକ୍ ଅଛି କିଛି ଅସୁବିଧା ନାଇଁ ଆପଣ ଜଣେ ପ୍ରିୟ ଗ୍ରାହକ ଆପଣ କଲ୍ କରିଛହନ୍ତି ଆପଣଙ୍କର ରିକୁଏଷ୍ଟ୍ ଆମେ କାଟି ପାରିବୁ କି ସେମିତି କିଛି ନାଇଁ ଆମେ ଆପଣଙ୍କୁ ଯଦି ଚାହୁଛନ୍ତି ଆମେ ହୋମ୍ ଡ଼େଲିଭରି କରିଦେବୁ କିଛି ଅସୁବିଧା ନାଇଁ ସାର୍ ଆପଣ ଆସନ୍ତୁ କେଉଁ କେଉଁ ବାହାଘର ପାଇଁ କେଉଁ କେଉଁ ଜିନିଷ ଆପଣ ନେବେ କେଉଁ କେଉଁ ଜିନିଷ କେଉଁ ବ୍ରାଣ୍ଡର ନେବେ କ'ଣ କ'ଣ ନେବେ ସେଟା ଆପଣ ଦେଖିଦେଲେ ଆପଣ ଆମେ ହୋମ୍ ଡ଼େଲିଭରି କରିଦେବୁ ଆଉ ଆପଣ ପେମେଣ୍ଟଟା ଡ଼େଲିଭରି ବୟକୁ କରିଦେବେ ଅଫର୍ କ'ଣ ସାରେ ଅଫର୍ ବାହାଘର ସିଜନ୍ରେ ଏବେ ତ ବାହାଘର ସିଜନ୍ ବାହାଘର ସିଜନ୍ରେ ଆମର ଅଫ୍ ଟେନ୍ ପରସେଣ୍ଟ ଡ଼ିସ୍କାଉଣ୍ଟ ଥାଉଚି କୋଉଟା ତ ଟେନ୍ ପରସେଣ୍ଟ କୋଉଟା ଟ୍ୱେଣ୍ଟି ପରସେଣ୍ଟ ଏମିତି ଥାର୍ଟି ପରସେଣ୍ଟ ଏମିତି ମାନେ ଲୋ ପ୍ରାଇସ୍ ୟାର ଥାଉଛି ଆଉ ଟୋଟାଲ୍ ଉପରେ ଆମେ ଯଦି ନଉ ଆପଣ ଯଦି ନେବେ ବୋଲେ ତାହାଲେ ଆପଣଙ୍କୁ ଥାର୍ଟି ଫାଇଭ୍ ପରସେଣ୍ଟ କି ଥାର୍ଟି ପରସେଣ୍ଟ କି ଟ୍ୱେଣ୍ଟି ଫାଇଭ୍ ପରସେଣ୍ଟ ଅଫ୍ ଆସିବ ଡ଼ିସ୍କାଉଣ୍ଟ ଆସିବ ଆଉ